ମୁଁ ମୋ ପରୀକ୍ଷା ପାଇଁ ଏକ କ୍ୟାବ ଠିକ୍ କରିଥିଲି କ୍ୟାବଟି ଠିକ୍ ସମୟରେ ମୋତେ ଆସି ନେଇଥିଲା କିନ୍ତୁ ବାଟରେ ଟ୍ରାଫିକ୍ ପାଇଁ ସେ ଫସିଯାଇଥିଲୁ ଆମେ ତ ମୁଁ ଟ୍ରାଫିକ ଡ୍ରାଇଭର ଭାଇଙ୍କୁ ପଚାରିଲି ଭାଇ ପହଞ୍ଚିବା କେତେ ସମୟ ଲାଗିବ ମୁଁ ଠିକ୍ ସମୟରେ ପହଞ୍ଚିପାରିବି କି ନହିଁ ନଅଟା ଚାଳିଶ ହେଲାଣି ମୋତେ ଦଶଟା ଭିତରେ ପହଞ୍ଚିବାର ଅଛି ଆଉ କୋଡ଼ିଏ ମିନିଟ୍ ଅଛି ଆପଣ ଅଲଗା କେଉଁ ସ୍ଥାନ ଅଲଗା କେଉଁ ରାସ୍ତାରୁ ନିଅନ୍ତୁ କିମ୍ବା ମୋତେ ଯେପରି ହେଲେ ଏଇଠୁ କାଢ଼ନ୍ତୁ କାରଣ ମୋର ଏକ୍ଜାମ୍ ଟାଇମ୍ ହେଇଗଲାଣି ଏକ୍ଜାମ୍ ନଦେଲେ ମତେ ଏକ୍ଜାମ୍ ଟାଇମରେ ନ ପଡ଼େ ପରୀକ୍ଷା ସମୟରେ ନ ପହଞ୍ଚିଲେ ମୋତେ ପରୀକ୍ଷା ହଲ୍କୁ ପଶିବାକୁ ଦେବେ ନାହିଁ ତେଣୁ ଦୟାକରି ଆପଣ ଅନ୍ୟ କୌଣସି ରାସ୍ତା ନିଅନ୍ତୁ କିମ୍ବା ମୋତେ ଏଇଠୁ ଛାଡ଼ି ଦିଅନ୍ତୁ ମୁଁ ନହେଲେ ଆଉ କୌଣସି କ୍ୟାବ ଠିକ୍ କରି ଯିବି ଆପଣ କୁହନ୍ତୁ କେତେ ସମୟ ଲାଗିବ ପହଞ୍ଚେଇବା ପାଇଁ ଆପଣ ଏଇଠୁ ଅଲଗା ରାସ୍ତା ନେବେ ନା ଏଇଠି ଅପେକ୍ଷା କରିବେ